କିଛିଦିନ ବଳେ ମୁଁ ସ୍ୟାମସଙ୍ଗର ଏ ଟ୍ୱେଣ୍ଟି ୱାନ ଗୋଟେ ମୋବାଇଲ କିଣିଥିଲି ତାର ଏଇଟ ଜି ବି ରାୟାମ ଥିଲା ଭାବିଲି ଭଲ ପଡ଼ିବ କିନ୍ତୁ ତାର ବ୍ୟବହାର ପାଞ୍ଚ ଛଅ ଦିନ ପରେ ନା ତା ଚାର୍ଜ ରହିଲା ନା ଗୋଟେ ଗୋଟେ ଆପ୍ସ ଡାଉନଲୋଡ଼ କଲେ ବି ସେ ଫୁଲ ହେଇଗଲା ତ ଏମିତି କଷ୍ଟମରଙ୍କୁ ଏମିତି ଚିଟିଙ୍ଗ କରିବା ଉଚିତ ନୁହଁ